କ୍ରାଡ଼ୀ କ୍ରୀଡ଼ାରେ ସଫଳତା ଓ ବିଫଳତାକୁ ଆମେ କିଛି ଭାବିବା ନାହିଁ ଆମେ ଥରେ ବିଫଳ ହୋଇଛେ ମାନେ ଆମେ ସଫଳ ହେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ଓ ଏଥିପାଇଁ ଆମେ ଅଧିକ ସମୟ ବିତାଇବା କ୍ରୀଡ଼ା ଉପରେ କ୍ରୀ କ୍ରୀଡ଼ା ହେଉଛି ଏକମାତ୍ର ଦେହକୁ ସୁସ୍ଥ ରଖିବାର ଉପାୟ କ୍ରୀଡ଼ା ଦ୍ୱାରା ଆମ ଦେହ ବହୁତ ସୁସ୍ଥ ଓ ମନ ପ୍ରଫୁଲ୍ଲ ହୋଇଥାଏ ଏହା ଏହାଦ୍ୱାରା ଆମେ ଏକ କ୍ରୀଡ଼ା ଦ୍ୱାରା ଆମେ ଯେଉଁ ସ୍ତରୀୟରେ ଅଛେ ସେ ସ୍ତରୀୟରୁ ଆହୁରି ଅଧିକ ସ୍ତରୀୟକୁ ଯିବା ପାଇଁ ଆମେ ବହୁତ ପରିଶ୍ରମ କରିବା ଦରକାର ଏଥିମଧ୍ୟରୁ ବିଫ ବିଫଳତା ବିଫଳତା ପାଇବାରୁ କ୍ରୀଡ଼ାରେ କିଛି ମନ ଦୁଃଖ କରିବାର ନାହିଁ ଏଥର ବିଫଳ ହୋଇଛେ ମାନେ ଅନ୍ୟଥର ସଫଳ ହେବାପାଇଁ ବହୁତରୁ ବହୁତ ପରିଶ୍ରମ କରିବା ପାଇଁ ଆମେ କାମ କରିବା